ଦେଖୁନ୍ ଆଜିକାଲି ବୈଜ୍ଞାନିକ୍ ଟେକ୍ନୋଲୋଜି ଦ୍ୱାରା ବୈଜ୍ଞାନିକ୍ମାନେ ଚେଷ୍ଟା ଚଲେଇଛନ୍ ଅନ୍ୟ ଗ୍ରହରେ ଜୀବନ୍ ବଞ୍ଚିପାର୍ବା କି ନାଇଁ କାଁ କରିି ବେଲେ ସେନୁ ଆମେ ଯଦି ଅକ୍ସିଜେନ୍ ଯଦି ନାଇଁ ହେଇପାର୍ବା ତ ସେନୁ ଜୀବନ୍ର ସମ୍ଭବ ବିି ନୁହେଁ ତ ସେଥିର୍ଲାଗି ରିସର୍ଚ୍ଚ୍ ଚାଲିଛେ ଆମର୍ ବୈଜ୍ଞାନିକ ଯେନ୍ତା ହିସବେ ଚଲେଇଚନ୍ ତ ଆଗାମୀ ଦିନ୍ରେ ହୁଏତ ହେଇପାରେ ସେ ଜିନିଷଟା ପସିିବୁଲ୍ ଅନ୍ୟ ଗ୍ରହରେ ବି ମଣିଷ ଜୀବନ୍ଯାପନ୍ କରିପାରବା କାଁ କରି ବେଲେ ସବୁ କିଛି ସେନୁ ବାୟୁ ଦର୍କାର୍ ପାଣି ଦର୍କାର୍ ମାଟି ଦର୍କାର୍ ସବୁ କିଛି ଜିନିଷ୍ ଦର୍କାର୍ ସେଥିଲାଗି ସବୁ ଚାଲିଛେ ଆଉ ହେଇଯାଇପାରେ